ହ୍ୟାଲୋ ଭାଇ ମୁଁ ସୁମନ୍ତ ଅଧିକାରୀ କହୁଥିଲି ଟିକେ ଟିକେ ପୂର୍ବରେ କଲ୍ କରିଥିଲି କି ନାଇଁ କୋଡ଼ିଏ ପଚିଶି ମିନିଟ୍ ଆଗରେ ଆପଣଙ୍କ ସହିତ ସେ ବାଲିମେଲାରୁ ଭୁବନେଶ୍ୱର ଯିବା ପାଇଁ କହିଥିଲି ଆପଣଙ୍କୁ ହଁ ପଚିଶି ହଜାରରେ ଛିଡ଼ା ହୋଇଥିଲା ପାଞ୍ଚ ହଜାରରେ ଛିଡ଼ା ବେଡ଼ା ହୋଇଥିଲା ଆମର ଯେ ପାଞ୍ଚ ହଜାରରେ ଯାଇକିନା ଆଉଥରେ ରିଟର୍ନ ଆଣିଦେବେ ଆମେ ସାଙ୍ଗମାନେ ସମସ୍ତେ ମିଶିକିନା ଗୋଟେ ଜାଗାରେ ହୋଇକିନା ଆସିବୁ କହୁଥିଲି କିନ୍ତୁ ଆମ ସାଙ୍ଗମାନେ ଆପଣଙ୍କୁ ଲୋକେସନ୍ ବି ପଠେଇଥିଲି ମାତ୍ର ଆମ ସାଙ୍ଗମାନେ ସମସ୍ତେ ସେ ବାଲିମେଲାରୁ ବାଲିମେଲା ନଆସିକିନା ଥାର୍ଟି ଏଇଟ୍କୁ ପଲେଇ ଆସିଛନ୍ତି ହଁ ଟିକେ ଟିକେ ଟିକେ ଆଗରେ ଆସିଚନ୍ତି ସମସ୍ତେ ଏଣୁ ଆପଣଙ୍କୁ ଗୋଟେ ଲୋକେସନ୍ ପଠେଇଥିଲି ଯେ ବାଲିମେଲାର ସେ ବାଲିମେଲାକୁ ଆସନ୍ତୁ ସେ ଆମେ ବାଲିମେଲାକୁ ଆସିପାରିଲୁ ନାହିଁ ଭାଇ ଆମେ ଥାର୍ଟି ଏଇଟ୍କୁ ଆସିଛୁ ଏଣୁ ଆପଣ ଏ ଲୋକେସନ୍ଟାକୁ ଆପଣଙ୍କୁ ନୂଆ ଗୋଟେ ଲୋକେସନ୍ ପଠଉଛି ସେ ଲୋକେସନ୍ରେ ଦେଖିକିନା ଆସନ୍ତୁ ସେ ବାଲିମେଲା ଥାର୍ଟି ଏଇଟ୍ ଛକ ଉପରେ ଥାର୍ଟି ଏଇଟ୍ ଛକ ଛକରେ ଆସିକିନା ଛକରେ ହଁ ସେ ଛକ ପାଖରେ ଆକା ସେଇଟା କ୍ୟାନ୍ସଲ୍ ହୋଇଛି ସମ ସାଙ୍ଗମାନେ ସମସ୍ତେ ଥାର୍ଟି ଏଇଟ୍କୁ ଆସିଛନ୍ତି ବାଲିମେଲାରେ ନାଇଁ କିଏ ମୁଁ ବି ଏବେ ବାପାଙ୍କ ସହିତ ବାଲିମେଲା ବାଇକ୍ରେ ଛାଡ଼ିଦେବେ ବାଲିମେଲା ଆସୁଛି ବାଲିମେଲାରୁ ତାପରେ ସମସ୍ତେ ମିଶିକିନା ଥାର୍ଟି ଏଇଟ୍ରୁ ସମସ୍ତେ ମିଶିକିନା ତାପରେ ଯିବା ଭୁବନେଶ୍ୱର ଠିକ୍ ଅଛି ଭାଇ ମୁଁ ରଖୁଛି ହେଲେ ଗୋଟେ ଲ ନୂଆ ଲୋକେସନ୍ ଗୋଟେ ପଠଉଛି ଆସନ୍ତୁ ସେଇଠି ସେ ଥାର୍ଟି ଏଇଟ୍ରେ ଆସନ୍ତୁ ଆଉ